ରୋଷେଇ ରୋଷେଇ କରିବା ପାଇଁ ମତେ ବହୁତ ଖୁସି ଲାଗେ ଯେକୌଣସି ରୋଷେଇ କଲେ ମତେ ଆନନ୍ଦ ଆସେ ମୁଁ ପ୍ରଥମେ ରୋଷେଇ କରିବା ପାଇଁ କିଛି ବି ଜାଣି ନଥିଲି ପ୍ରଥମେ ମୁଁ ଯେତେବେଳେ ଶାଶୁ ଘରକୁ ଆସିଲି ବାପ ଘରେ କୌଣସି ରୋଷେଇ କରିବା ପାଇଁ ଜାଣି ନଥିଲି କିନ୍ତୁ ଶାଶୁ ଘରକୁ ଆସିଲା ପରେ ମୋ ଶାଶୁ ମାଆ ଆଉ ଖୁଡ଼ି ଶାଶୁ ମାଆ ପରି ରୋଷେଇ କରିବା ପାଇଁ ଶିଖେଇଲେ ନିଆଁ ଜଳିବା ପାଖରୁ ଆରମ୍ଭ କରି ତରକାରୀ କାଟିବା ପର୍ଯ୍ୟନ୍ତ ଆଉ କେତେ ଲୁଣ କେତେ ଲଙ୍କା କେତେ ପିଆଜ କୋଉଥିରେ କ'ଣ ପଡ଼ିବ ସବୁ କାମ କରିବା ପାଇଁ ସେମାନେ ସିଖେଇ ଥିଲେ ଆଉ ତରକାରୀ ତା' ସହିତ ମାଛ ମାଂସ ଅଣ୍ଡା କେତେ କ'ଣ ପରି ପରିମାଣରେ ମସଲା ପଡ଼ିବ କି କି ମସଲା ପଡ଼ିବ ସେଥିପ୍ରତି ବି ସେମାନେ ସିଖେଇ ଥିଲେ ଆଉ ତା' ସହିତ ପିଠା ପଣା କରିବା ପାଇଁ ବି ସିଖେଇ ଥିଲେ ପିଠା କରିବା ପାଇଁ ବି ମୋର ଖୁଡ଼ି ଶାଶୁ ଆଉ ସମସ୍ତେ ସାହାଯ୍ୟ କରିଥିଲେ ଖୁଡ଼ି ଶାଶୁ ଶାଶୁ ଯା ପିଠା ପଣା ଇଆର ସବୁଥିରେ ମୋର ଖୁଡ଼ି ଶାଶୁଙ୍କର ହାତ ଅଛି ତ ମୋ ଶାଶୁ ବି ସବୁ କାମରେ ସାହାଯ୍ୟ କରନ୍ତି ପରିବା କାଟି ଦିଅନ୍ତି ତା'ପରେ ମୋ ସ୍ୱାମୀ ବି ପରିବା କାଟିଦିଅନ୍ତି ମୁଁ ରୋଷେଇ କଲାବେଳେ ସାହାଯ୍ୟ କରନ୍ତି କେତେବେଳେ କ'ଣ ରାନ୍ଧିବୁ ଆଉ ସକାଳେ କ'ଣ କରିବୁ ଦିପହର ବେଳେ କ'ଣ ଖାଇବେ ଆଉ ରାତିରେ କ'ଣ ଖାଇବେ ରୁଟି ପାଖରୁ ପୁରୀ କ୍ଷିରି ପାଖରୁ ସବୁ କରିବା ପାଇଁ ମୋ ଶାଶୁ ଆଉ ଖୁଡ଼ି ଶାଶୁ ସାହାଯ୍ୟ କରନ୍ତି ତ ସେମାନଙ୍କୁ ଧନ୍ୟବାଦ ଦେବି କି ସେମାନେ ମୋତେ ଶିଖେଇଛନ୍ତି ବାହା ହୋଇ ଆସିଲା ପାଖରୁ ଏବେ କିନ୍ତୁ କରିବା ପାଇଁ କୌଣସି ଜିନିଷ ସବୁ ଜିନିଷ କରିବା ପାଇଁ ଖୁସି ଲାଗେ ଆଉ ଗୋଟେ ଜିନିଷ କରିବା ପାଇଁ ମନ ଆଗ୍ରହ ଥିଲେ ସମସ୍ତେ ଯୋଉଟା ଖରାପ ହେଉଥିବ ସେଇଟା ବି ଭଲ ହେବ ଆଉ ସମସ୍ତେ ଖୁସିରେ ଖାଇବେ ଭଲ ହୋଇଥିଲେ ସିନା ଲୋକ ଖାଇବେ ଭଲ ପାଇଁ ସେଥିପାଇଁ ବିଭିନ୍ନ ପ୍ରକାର ଭଲ ମସଲା ତେଲ ଲୁଣ ସବୁ ଠିକ୍ ହିସାବରେ ପଡ଼ିବା ଦରକାର